ଆମର୍ ବଗିଚା ଗୋଟେ ସୁନ୍ଦର ପରିବେଶରେ ଅଛେ ଯେ ସେ ବଗିଚା ଭିତରେ ବହୁତ ସୁନ୍ଦର ସୁନ୍ଦର ଘରେ ମାନେ ଯଗା ହେଇଛି ଆରୁ ମଝିରେ ମଝିରେ ଟିକେ ଅସୁନ୍ଦରିଆ ବି ହେଇଯାଇସି ଖରା ମାସେ ନାଇଁ କେ ଗଛ ଗୁଡ଼ାକ ବି ଖରା ଖୁରି ହେଇକିରି ଝାଉଁ ହେଇକିରି ପତର୍କୁ ପୁତୁରା ଝଡ଼ିଗଲା ଟିକେ ପତର ବଣ୍ଡେ ବଣ୍ଡେ ଗଥା ହବା ପତର ଗଣ୍ଡେ ଗଣ୍ଡେ ଗଥା ସେ ଖଦଜଗାଡ଼ ତ ଉପୁଡ଼ି ଗଲାନ ବୋଲେ ମୁଖ୍ୟ କଥା ହେଲା ଯେ ଯଦି ବି ଆମେ ବଗିଚାରେ ଗଛ ଲଗାଉଛୁ ଯେକୌଣସି ଗଛ ଯ ବଡ଼ ଗଛ ହେଲା ବଡ଼ ଗଛ ବଲେ ଆମ୍ବ୍ ଗଛ ନଡ଼ିଆ ଗଛ ପଣସ ଗଛ ତାପରେ ସୁପାରି ଗଛ ବି ଅଛେ ଦୁଇ ଚାରିଟା ବୋଇଲେ ଆମେ ପୁରହିତ ଲୋକ ତ ବେଲେ ସୁପାରି ବି ଇଆଡ଼େ ପୂଜା ଦୁକାନ ଦେଇଛେ ବେଲେ ସୁପାରି ବି ସିଆଡ଼ୁ ସିଆଡ଼େ ଦୁଇ ପଇସା ହେଉଛି ତାପରେ ପଣସ ବୋଲେ ଯିଏ ହେଲେ ଦେଖୁଛନ୍ତି ଆଜ୍ଞା ଆପଣଙ୍କର ନ ପଣସ ଗଛ ଅଛି ହଁ ପଣସ ଯ ଅଛି ଫଳୁଛି ହଁ ଫଳୁଛି ହଉ ଆମେ ଯେତେ ଜଗାଲେ ବିି ନାଇଁ ହେବାର୍ ଯେ ମହାପୁରୁ ଅଛ ଯେ ତୁମେ ସେ ଟିକି ଯତ୍ନ କର୍ବ ବୋଲେ କାଣ ହେବା ବାବୁ ତୁମେ ତ ଖାଲି ଖାଉଛନ୍ ଆର୍ ଅନ୍ୟଟା କିଛି ଆର୍ ପଇସା କେନ୍ତା ଏଇଠି ଜଝର ହବ ଘରେ ସେଟା କରୁଛ କିଛି ଗୋଟେ ତୁମେ ସେତିକି ମନ ଦେବ ବୋଲେ କନୁ ପରିବାରରେ ସଜେଇକି ରଖବ ସଫାସୁତର କରିକି ରଖବ ଗଲେକିନା ତାକୁୁ ସେଇ ଯାହାକେ ଦେଇକରି ଗଛ ଲଗବାର୍ ଲାଗି ଇଚ୍ଛା ଲାଗତା ଆହୁରି ମୁଖ୍ୟ କଥା ହେଲା ପାଣି ପାଣି ସୁବିଧା ଥିବାର କଥା ଆରୁ ଆଜିକାଲି ତ ସବୁ ସେଇ ଘରେ ଘରେ ପୁରା ପୁରା ନଲକୂଅ ବି ହେଇଗଲାନ ଆରୁ ସପ୍ଲାଏ ପାଣିର ବି ବ୍ୟବସ୍ଥା ହେଉଛେ ତୁମେ ତ ଆରାମସେ ପାଣି ଦେଇପାର୍ବ ଆଉ ସଫା କିନ୍ତୁ ପରିବେଶକେ ସଫା ରଖିଦେଇକି ଆର୍ ଯାାଇଁକି କେନ ଝାଡ଼ା ବସିଥିବା କେହି ଛୁଆ ତ କେନ ଏକ କରୁଥିବ କେନ ଲଟା ଗୁରୁତୁରୁ ହେଇକି ସବୁ ପନିିବର ଏ ଭଣ ଭଣ କରୁଛେ ମାଛି ମଶା ସବୁ ହଉଥିବେ ଗଛ କେନ୍ତାରେ ଜଗାବ କେନ ଜଗାବ ତୁମେ ଜାଗା ନାଇଁ ପାଇବାର ଗୋର୍ ଜଗବାର୍ ଲାଗି ଜାଗା ବନି ପଡ଼ିବ ତୁମେ ସେ ଜାଗା କରବ ବୋଲେ କାଣୁ ଆର ଅଛି ଆମରଟା ବଢ଼େଇ ବାରଟି ବଲେ କାଣା ହେବ ଆଉ ଆରୁ ଇସବୁ ପରିବେଶ ଗଛମାନଙ୍କୁ ଟିକେ ଯତ୍ନ ଦେବାକେ ପଡ଼୍ବା କେନ୍ ଗଛ ବାଁଥ୍ ହେଇଗଲା କେଁ କେନ୍ ଗଛ ପଡ଼ିଗଲା କେଁ ଇସବୁ ସବୁ ବ୍ୟବସ୍ଥା ସବୁ ସବୁ ଗଛକେ ସବୁ ନିଜର ଛୁଆ ପିଲାକେ ଯେନ୍ତା ଆମେ ଯତ୍ନ କରସୁଁ ସେ ଗଛମାନଙ୍କୁ ବି ସେନ୍ତା ଯତ୍ନ କଲେ ହୋଇକି ଆର୍ ଯତ୍ନ ନେଇ ଗଲେ ତୁମେ ପଇସା ପଇସା ହବ କେ ନେ ପଇସା ପାଇବଁ ଆରୁ ମହାପୁର ସୁପାରି ବିକୁଛନ୍ ହ ବ ବି ଅନ୍ୟ ବିକମି ଆମର୍ ଘରଟା ଘରେ ଫଲୁଛେ ନଡ଼ିଆ ବିକୁଛନ୍ ଦୋକାନ ଦିଆହେଇଛି ପୂଜା ଦୋକାନ ଦିଆହେଇଛେ ନଡ଼ିଆ ବି ଆମେ ବିିକି ପାରୁଛୁଁ ଲୋକେ ବି ଖୁସିି ନେ ଯେ ପୂଜାଓ ରୀ ଲୋକର୍ ନଡ଼ିଆ ବଢ଼ିଆ ବାଗେ ବିକୁୁଛନ୍ ନଉଛନ୍ ବି ଲୋକ୍ ଗୁଆ ସେଇ ଶନି ମେଲା ରାହୁ ମେଲା କାଁ କାଁ ମେଳା କଲେ ସବୁ ପୂଜା ସମାନ ନଉଛନ୍ ବୋଲେ ସେଥିରେ ଗୁଆ ବି ଯାଉଛେ ହରିଡ଼ା ଗଛ୍ ବି ଦୁଇ ଚାରିଟା ଅଛେ ଖେଦଡ଼ୁ ଖଷେ ଅଛେ ଯେ ସେ ଖେଦଡ଼ୁ ବି ଆଣିକିରି ହରିଡ଼ା ବିକ୍ସନ୍ ଆରୁ ସବୁ ଏନ୍ତା ଚାଲୁଛେ ଆରୁ ଅଭାବ ନାଇଁନ ବଗିଚାର ଲାଗି ବୋଳିକିରି କିଛି ଅଭାବ ନାଇଁନ ପନିପରିବା ଭାବରେ ସବୁ ହେଉଛି ଗଛମାନେ ସବୁ ଯୋଗେଇଛୁଁ ଲେମ୍ବୁ ବି ବେପାରୀମାନେ ଆସିକି ଲେମ୍ବୁ ବି ନଉଛନ୍ ଲେମ୍ବୁ